ସନ୍ତରଣ ଶିଖିବା ଦ୍ୱାରା ଆପଣ ଅତି ଭୟଙ୍କର ପରିସ୍ଥିତି ଯଥା ବୁଡ଼ିଯିବାର ଭୟ ରହିବ ନାହିଁ କାରଣ ଆପଣ ସନ୍ତରଣ ଶିଖିବା ଦ୍ୱାରା ଆପଣ ମଧ୍ୟ ପହଁରିକିରି ସେଠାରୁ ବାହାରକୁ ଆସିପାରିବେ ମୁଁ ମଧ୍ୟ ମୋ ଛୋଟ ଭାଇକୁ ସନ୍ତରଣ ଶିଖାଇବାରେ ସାହାଯ୍ୟ କରିଛି ଏମିତି ଗୋଟେ ସମୟ ଆସିଥିଲା ଏକ ଦିନେ ଆମେ ଏକ ନଈକୁ ଯାଇଥିଲୁ ଯେଉଁଠାରେ ସେ ଛୋଟ ପିଲାଟେ ବୁଡ଼ି ଯାଉଥିଲା ମୁଁ ସନ୍ତରଣ ଶିଖିଥିବାରୁ ମୁଁ ମଧ୍ୟ ତାକୁ ସାହାଯ୍ୟ କଲି ମୁଁ ସେଇ କଠିନ ପରିସ୍ଥିତିରେ ପହଁରିକିରି ତାକୁ ସେଇଠାରୁ ବଞ୍ଚାଇକି ଆଣିଥିଲି ଏହା ଶିଖିଥିବାରୁ ମୋର ବହୁତ କାମରେ ମଧ୍ୟ ଲାଗିଥିଲା ଏବଂ ଏହାଦ୍ଵାରା ଲୋକ ମଧ୍ୟ ଉପକୃତ ହେଇପାରିଥିଲେ ସେଥିଲାଗି ମୁଁ ମଧ୍ୟ ମୋ ଛୋଟ ଭାଇକୁ ସନ୍ତରଣ ଶିଖାଇଛି